ମୋତେ ସୁଇମିଙ୍ଗ୍ କରିବାକୁ ବହୁତ ଭଲଲାଗେ ଆମ ଗାଁରେ ଗୋଟିଏ ପୋଖରୀ ଅଛି

ସାଙ୍ଗ ହୋଇକି ବହୁତ ମଜା କରୁ କମ୍ପିଟିସନ୍ ଲାଗିଲା ଭଳିଆ କିଏ କେତେ ବାଟ ଯାଇ ପାରିବ ଆ ସେଠିବି ବହୁତ ମାଉସି ମାନେ ଅଛନ୍ତି ସାଙ୍ଗ ସାଥିମାନେ ଅଛନ୍ତି ସେମାନେ ବି ଦେଖିକି ତାଳି ମାରନ୍ତି ଆମକୁ ଉତ୍ସାହିତ କରନ୍ତି କି ହସ ମଜାମସ୍ତିରେ ଆମେ ସୁଇମିଙ୍ଗ୍ କରୁ ମୋତେ ବହୁତ ଭଲଲାଗେ ଖୁସିଲାଗେ ଆଉ ସବୁବେଳେ ମୁଁ ଯାଏ ଆମ ଗାଁ ପାଖରେ ବେଶୀ ଦୂର ନୁହେଁ ଅଳ୍ପ ପାଖାପାଖି ହେବ ଗୋଟେ ଆଉ ଗୋଟେ ପୋଖରୀ ଅଛି ସେଠିକି ବି ବହୁତ ସେଠିକି ବି ଦିନେ ଦିନେ ଯାଏ ଆଉ ଆଉ ଯେଉଁ ନଦୀମାନଙ୍କୁ ବି ମୁଁ ଯାଏ ହ୍ରଦରେ ବି ସେଠି ବି ଏ ସୁଇମିଙ୍ଗ୍ କରିଛି ଥରେ ଆଉ